ହଁ ମୁଁ ନଈକି ପ୍ରାୟ ଦିନ ମହୁରୁ ଜାଲ ନେଇକିରି ପକେଇବାକୁ ଯାଏ ଆମିଷ ଟିକେ ନହେଲେ ତ ଖାଇ ହବନି ନିରାମିଷ ମୋର ଚଳେନି ଆମିଷ ନହେଲେ ଭାତ ପେଟୁକୁ ଯିବନି ଦିନେ ଯାଇଥିଲି ମହୁରୀ ଜାଲ ନେଇକିରି ଦଶ ବାର ପେଟା ପକେଇଲାଣି କିନ୍ତୁ ଏଗାର ପଟା ବେଳକୁ ସାର୍ ପକେଇ ଦେଲି ଜାଲଟା ଗୋଟେ ଚାରି କିଲୋ ମାଛ ପଡ଼ିଗଲା ସେ ଜାଲକୁ ମାନେ ଗୁନ୍ଦାଳି ଦେଲା ମୁଁ ତା'ପରେ ଯାଇଁ ପଡ଼ିକିରି ଚାରି କତକ ଆଗ ଘାଈ ଚିପିଦେଲି ଘାଈ ଚିପି ଚିପିଚିପୁ ମାନେ ମୋ ହାତରେ ବାଜିଲା ସେ ମାଛୁଟା ମୋ ଗେମ୍ଫା ପାଇଲାନି ମୁଁ କ'ଣ କରିବି ସେଇଠି ବିଲରେ ମୋ ପାଖରେ ସେ ଲୋକ କାମ କରୁଥିଲେ ମୁଁ ଡାକ ପକେଇଲି ମୁଁ କହିଲି ଭାଇ ଟିକେ ଦୌଡ଼ି ଆଇଲ ବଡ଼ ମାଛଟେ ପଡ଼ିଛି ମୁଁ ପାରୁନି ଟିକେ ଦୌଡ଼ି ଦୌଡ଼ିଗଲା ସେ ସେଇଠୁ ମୋ କତିକି ଦୌଡ଼ି ଆସିଲେ ଯେ କ'ଣ ଗୋଟେ ବଡ଼ ମାଛଟେ ମୋ ଜାଲରେ ପଡ଼ିଛି ମୁଁ ପାରୁନି ଟିକେ ଆସ ଟିକେ ମୋ କତିକି ସେ ମୋତେ ଟିକେ ସାହାଯ୍ୟ କର ଆଉ ଏ ସେମାନେ ଆସି ମତେ ସାହାଯ୍ୟ କଲେ ସାହାଯ୍ୟ କଲେ ହାରାହାରି ସାଢ଼େ ପାଞ୍ଚ କିଲୋ ଖଣ୍ଡେ ହବ ସେ ମାଛଟା ତାକୁ ସେଇଠୁ ଜାଲ ମିଶାକରି ଉଠେଇ ଆଣିଲି ଉପରକୁ ଉଠେଇ ଆଣିଲୁ ତାକୁ ଦେଖିକିରି ମୋ ମନ ଖୁସି ହେଇଗଲା ହଁ ହେଟୁ ସେ ଲୋକ ପଚାରିଲେ ଭାଇ ତମ ଘର କେଉଁଠି ମୁଁ କହ ଆମ ଘର ଏଇ ଦୁଆ ମୁଁ ନଈକୁ ଆସିଥିଲି ପକେଇବାକୁ ଆଉ ଭାଇ ଦୁଆ ତମ ଘର ହଉ ହଉ ସେ କି ମାଛ ଦେଖିଲ ମୁଁ କି ମାଛ କାଇଁ ମୁଁ ଘର ପାଉନି ତ ଇଏ ମୁଁ ତ ଏମିତି ମାଛ ଏଇଠି ଦେଖିନି ଦେଖିନହିଁ ନା ରହ ରହ ମୁଁ କହୁଛି ଏଇଟା କି ମାଛ ଏଇ ଏଇଟାପରା ଖଙ୍ଗା ମାଛଟା ହେଇଟା ବଡ଼ ଖଙ୍ଗାଟାଟି ତୁ ଛୋଟ ଖଙ୍ଗା ଖାଇଲୁ ଏଇଟା ବଡ଼ ଖଙ୍ଗା ହଁ ତମ ବେଳା ଭଲ ଆଉ ନା ବଡ଼ ଖଙ୍ଗାଟା ଆଉ ତମେ ସବୁ ଖାଇବ ନା ଆକୁ କିଛି ବିକିବ ମୁଁ ନେବି ମୋ ଘରକୁ ନେଇ ଘରେ ଯାହା କହିବେ ନା ଆଉ ମୁଁ ଘରକୁ ନେଇ ନା ଆପଣଙ୍କ ମନ ଖୁସି ହେଇଯାଇଛି ଆଉ କ'ଣ ଆକୁ ସେମିତି ନବ ନା ସାଇକଲ୍ ଫାଇକଲ୍ କ'ଣ ଅଧୁଆଡ଼େ ରଖିଛ ମୁଁ କହିଲି ମୁଁ ସାଇକଲ୍ଟା ଅଧୁଆଡ଼େ ଅଛି ଯଦି ଦୁଇ କିଲୋ ବାଟ ହେଲାଣି ନଈକି ଆସିବାକୁ ସେଇଠୁ ତାକୁ ମନ ଖୁସି ହେଇଁଗଲା ତାକୁ ଆଣିକିରି ଆସିଲି ଆରେ ଘରେ ସମସ୍ତେ ଖୁସି ହେଇଁଗଲେ ଘରେ ଖୁସି ହେଇଁଗଲା ଏଇଠୁ କିଲୋ ଖଣ୍ଡେ ରଖିଲେ ଖାଇବା ପାଇଁ ଆ ସାର୍ ହଇରାଣିଆ ଲୋକ ତାକୁ ବିକିଦେଲୁ ଆଉ ହଁ ଅଶୀ ଟଙ୍କା ନା କିଲୋ ତା ବିକିଦେଲୁ ଆଉ ଆଉ କିଲୋ ଖଣ୍ଡେ ରଖିଲି ଖାଇବାକୁ ଆଉ ଯାଇ ହଉ ଆଠ ଦିନ ମୋ ପରିବାର ଚଳିଗଲା ଆଉ